ଆପଣ କାହାକୁ ପେଣ୍ଟିଂ କିମ୍ବା ହାତ ତିଆରି କାର୍ଡ଼ ଉପହାର ଦେଇଛନ୍ତି କି ଯଦି ହଁ ଅଧିକ କୁହନ୍ତୁ ହାତ ତିଆରି ଜିନିଷର ଅଧିକ ପ୍ରକାର ଭାବ ପ୍ରବଣ ମୂଲ୍ୟ କାହିଁକି ଆମେ ଯେତେବେଳେ ବହୁତ ଅ ଆମେ ଯେତେବେଳେ ସ୍କୁଲଠାରେ ପଢ଼ୁଥିଲୁ ଛୋଟ ଥିଲୁ ତ ଆମେ ପ୍ରତ୍ୟେକ ନୂଆ ବର୍ଷରେ ଆମେ ମାର୍କେଟରେ ଯାଇ ଗ୍ରୀଟିଂସ୍ କିଣି ଆଣୁଥିଲୁ କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଟେଲିଭିଜନ୍ ଏବଂ ଫୋନ ମାଧ୍ୟମରେ ଦେଖିକ ନିଜେ ହାତ ଆରି ଗ୍ରୀଟିଂସ୍ କରିବା ଶିଖିଥିଲୁ ଏବଂ ହାତ ତିଆରି ଗ୍ରୀଟିଂସ ବହୁତ ଭଲ ଲାଗେ ଏବଂ ଆମେ ହାତ ତିଆରି ଗ୍ରୀଟିଂସ୍ ଆମର ଅଧିକ ମୂଲ୍ୟବାନ ସମୟ ବାହାର କରି ହାତ ନିଜ ହାତ ତିଆରି କରି ଗ୍ରୀଟିଂସ୍ ଦେଇଥାଉ ତେବେ ଆମ ସାଙ୍ଗଙ୍କ ପାଇଁ ଅଧିକ ଖୁସି ହୋଇଥାଏ ସେ ଭାବେ ସେ ମୋ ପାଇଁ ନିଜ ନିଜର ମୂଲ୍ୟବାନ ସମୟ ବାହାର କରି ମୋ ପାଇଁ ହାତ ତିଆରି ଗ୍ରୀଟିଂସ୍ କରିଛି ଆମେ ଯେହେତୁ ଆମେ ଗ୍ରୀଟିଂସ୍ କିଣିକି ଦଉ ତ ସାଙ୍ଗ ଏତେ ଖୁସି ହୋଇନଥାଏ ଯଦି ଆମେ ହାତରେ ନିଜ ହାତ ତିଆରି ଗ୍ରୀଟିଂସ୍ କରି ଦେଇଥାଉ ତାହେଲେ ସେ ଅଧିକ ଭାବରେ ବହୁତ ଖୁସି ହୋଇଥାଏ ଏବଂ ହାତ ତିଆରି ଗ୍ରୀଟିଂସ୍ କରିବାରେ ବହୁତ ଖୁସି ଲାଗେ ଯେପରିକି ଆମେ ଯାହା ଚାହୁଁ ଆମେ ତାହା ହିଁ କରିଥାଉ ଏବଂ ଆମେ ଆମ ନିଜ ମନର ଭାବନାକୁ ପ୍ରକାଶ କରି ସେ ଗ୍ରୀଟିଂସ୍ ମାଧ୍ୟମରେ ଲେଖିଥାଉ